କଟକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ହେଉଛି ଧର୍ମ ରୀତିନୀତି ଏବଂ ଭାଷା ଏହି ଜିଲ୍ଲାରେ ଖୁଦୁରୁକୁଣୀ ଓଷା ବହୁତ ଭଲ ଭାବରେ ହୋଇଥାଏ ଏହି କଟକ ଜିଲ୍ଲାରେ ଖୁଦୁରୁକୁଣୀ ଓଷା ଏକ ସାମାଜିକ ପରମ୍ପରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଏହା ମଧ୍ୟ ଏକ ଆକର୍ଷଣ ସ୍ଥଳୀ ଏଠି ଖୁଦୁରୁକୁଣୀ ଓଷା ବହୁତ ଜାକଜକମରେ ମଧ୍ୟ ହୋଇଥାଏ ଏଠି ରିତିନୀତି ସହକାରେ ମଧ୍ୟ ବିଭିନ୍ନ ପୂଜାପର୍ବ ପାଳନ କରାଯାଇଥାଏ